ମୋର ଭାଇ ଭଉଣୀ ଅଛନ୍ତି ମୋର ଗୋଟିଏ ବଡ଼ ଭଉଣୀ ଅଛି ଆଉ ତଳେ ଦୁଇଟା ସାନ ଭାଇ ଗୋଟିଏ ସାବତ ଭାଇ ସାବତ ଭାଇଟା ଡେଡ଼୍ ହୋଇଯାଇଛି ଆଉ ମୋ ନିଜ ଭାଇ ଯିଏ ଅଛି ସେମାନେ ମୋ ଠାରୁ ଭିନ୍ନ ଭିନ୍ନ କେମିତି ତାଙ୍କ କଥା ତାଙ୍କ ଚାଲିଚଳଣ ମିଶେ କିଛି କିଛି ମିଶେ ଆଉ କିଛି ମିଶେ ନା କାହିଁକିନା ସେମାନେ ତାଙ୍କ ପରିବେଶ ରେ ସେମାନେ ସେ ପରିବେଶରେ ସେମାନେ ସେଢାଞ୍ଚାରେ ଚଳୁଛନ୍ତି ମୁଁ ମୁଁ ମୋ ପରିବେଶରେ ଚଳେ ତେଣୁ ତାଙ୍କ ସାଙ୍ଗରେ ମୋ ଟିକେ କମ୍ ମିଶେ କଥାବାର୍ତ୍ତାରେ ସବୁ କଥାରେ ମୋ ବଡ଼ ଭଉଣୀ ଭଲ ଭାଇ ବି ଭଲ ସବୁ ଜିନିଷ ଟେ ମିଶେ କ'ଣ କଥା ମୋତେ ତାଙ୍କ ଅନୁଭୂତି ମୋ ଅନୁଭୂତି ବହୁତ ପାର୍ଥକ୍ୟ ମୁଁ ଆଧ୍ୟାତ୍ମିକ ଯୁଗରେ ବାସ କରେ ସେମାନେ ଏଇ ଇଣ୍ଟରନେଟ୍ ଯୁଗରେ ବାସ କରନ୍ତି